ମୁଁ ଯେତେବେଳେ ଛୋଟ ଥିଲି ସେତେବେଳେ ମୁଁ ଚିତ୍ରାଙ୍କନ ଶିଖିବା ପାଇଁ ଜଣେ ଗୁରୁମା ପାଖକୁ ଯାଉଥିଲି ସେ ଚିତ୍ରାଙ୍କନ ସହିତ ସଙ୍ଗୀତ ମଧ୍ୟ ଆମମାନଙ୍କୁ ଶିଖାଉଥିଲେ ସେ ଚିତ୍ରାଙ୍କନ ଯେପରିକି ଝୋଟି ଏବଂ ପେନ୍ସିଲ୍ ଆର୍ଟ ଆଉ ରଙ୍ଗରେ କରିଥିବା ଚିତ୍ରକଳା ମଧ୍ୟ ଆମକୁ ଶିଖାଇଥାନ୍ତି ଆମେ ସକାଳ ଆଠରୁ ନଅ ଯାଏଁ ଚିତ୍ର ଶିଖୁଥିଲୁ ଏବଂ ସେ ଆମକୁ ସବୁଦିନ କିଛି ନା କିଛି ଟାସ୍କ୍ ଦେଉଥିଲେ ଯାହାକୁ ଆମେ ଘରୁ କରି ନେଇଯାଉଥିଲୁ ଏବଂ ତା' ପରଦିନ ତାଙ୍କୁ ନେଇ ସେ ଚିତ୍ରଟିକୁ ଦେଖାଉଥିଲୁ ଏହିଭଳି ସିଏ ଆମର କିଛି ପରୀକ୍ଷଣ ମଧ୍ୟ କରନ୍ତି ଆଉ ମୁଁ ତାଙ୍କର ସବୁ ପରୀକ୍ଷଣରେ ଉତ୍ତୀର୍ଣ୍ଣ ହୋଇଛି